ଦଶରୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା ହେଉଛି ଦୁଇ ହଜାର ତିନିଶହ କୋଡ଼ିଏ ଚାରି ହଜାର ଛଅଶହ ବତିଶି ତିନିଶହ ଦୁଇ ଛଅହଜାର ପାଞ୍ଚଶହ ଚାଳିଶି ଦଶ ହଜାର ପାଞ୍ଚଶହ ଚାଳିଶି